ସବୁ ବହି ତ ଭଲ୍ ଲାଗ୍ସି ହେନ୍ତା ଲେକିନ୍ ଲୋକ୍ମାନେ ମୋତେ ବହୁତ୍ କହିଛନ୍ତି ଯେନ୍ଟା କି ସାଇକୋଲୋଜି ଅଫ୍ ମନି ସେ ବହିରେ ଆମେ ପଇସାରୁ ପଇସା କମାବାଟା ଶିଖବାର୍ କେ ମତେ ଲୁକ୍ କହିଛନ୍ ଲେକିନ୍ ସବୁ ହେଥିରେ ବୋହୁତ୍ କିଛି ଶିଖବାର୍ କେ ମିଲ୍ସି ହେନ୍ତା ଲେକିନ୍ ଆମର୍ ବହୁତ୍ କିଛୁ ଅଛି ଯେନ୍ଟା ମେନ୍ କାରଣଟା ହେଉଛି କି ମୁଇଁ ସେଟା ପଢ଼୍ଲି ସବୁ ଲେକିନ୍ ମୋତେ ବୁଝିନା ଆସ୍ଲା କାରଣ କାରଣ୍ ଇଟା କି ଯେ ଯେନ୍ ଆମର୍ ବିଦେଶୀମାନେ ଯେନ୍ ତାଙ୍କର୍ ଅଥର୍ରେ ଲେଖିଛନ୍ ତାଙ୍କର୍ ୱେରେ ଯେନ୍ ଲେଖିଛନ୍ ତାଙ୍କର୍ ସେ ଲେଖାଟା କି ଟିକେ ମୁଇଁ ବୁଝିନାଇଁପାରଲି ଟିକେ ହେନ୍ତାନୁ ବି ହେନୁ ବହୁତ୍ ଆମର୍ ବୁଝବାର୍କେ ମିଲ୍ସି ଭଲ୍ ବହି ବି ଏ ସବ୍ କହିସନ୍ କି ଭଲ୍ ହେ ଲେକିନ୍ ଏଟା ଯେ ଖାଲି ମୁଇଁ ବୁଝି ନାଇଁପାରିଲି ସେଥିରେ କେନ୍ତା ୱେରେ ଲେଖିଚନ୍ ସେମାନେ ତାଙ୍କର୍ ୱେରେ ଲେଖିଚନ୍ ବିଦେଶୀମାନେ ତ ହେଟା ସାଇକୋଲୋଜିରୁ ବି ବହୁତ୍ କିଛି ଶିଖବାର୍ କେ ମିଲ୍ସି ଭଲ୍ ଭଲ୍ ଜିନିଷ୍ ଅଛି ସେଟା ଆମେ ପଇସାରୁ କେନ୍ତା ପଇସା କମାମାଁ ଲିକିନ୍ ଯେନ୍ ୱେରେ ଲେଖିଛନ୍ ସେଟା ମୁଁ ସବ୍ ଟିକେ ବୁଝିବାର୍ ଟିକେ ମୋର୍ ଲାଗି ନାଇଁହେଲା ଟିକେ ଡ଼ିଫିକଲ୍ଟ୍ ହେଲା ହେତିର୍ ଲାଗି ମୁଇଁ ଶିଖି ହେତିକି ମୋତେ ଟିକେ ଭଲ୍ ନାଇଁଲାଗେ